ହଁ ମ୍ୟାଡ଼ାମ ଆସନ୍ତୁ ବସନ୍ତୁ କ'ଣ ହେଲା ଆମର ତ ବିଭିନ୍ନପ୍ରକାର ମେକଅପ୍ ରହିଛି ଆପଣ କେଉଁ କେଉଁ ଟାଇପ୍ର ମେକଅପ୍ ନେବେ ଆଉ କ'ଣ ପାଇଁ ଆପଣ ମେକଅପ୍ଟା ନେବେ ବାହାଘରପାଇଁ ନା ନାହିଁ କୁଆଡ଼େ ଯିବାପାଇଁ ନା କ'ଣ ପାର୍ଟି ଫଙ୍କସନ ପାଇଁ ସେ ଅନୁସାରେ ଆପଣ ମୋତେ କୁହନ୍ତୁ ଆଚ୍ଛା ଠିକ୍ଅଛି ଆପଣ ଗୋଟେ କାମକରନ୍ତୁ ଆପଣ ଯେଉଁ ଫଟୋ ଉଠାଇବା ପାଇଁ ମେକଅପ୍ଟା ନେବେ ଆପଣ ଦିନ ବେଳା ନେବେ ନା ରାତିପାଇଁ ନେବେ ଫଟୋଗ୍ରାଫଟା ଆଜ୍ଞା ଗୋଟେ କାମକରନ୍ତୁ ଆପଣ ବ୍ରାଇଡ଼ାଲ୍ ମେକଅପ୍ଟା ନିଅନ୍ତୁନି କାରଣ ସେଇଟା ନେଲେ ସେଇଟା ରାତି ପାଇଁ ଭଲ ଦେଖାଯାଏ ଆଉ ଦିନପାଇଁ ଆପଣ ସିଂପଲ୍ ମେକଅପ୍ଟା ନେଇଯାଆନ୍ତୁ ଯେଉଁଟା କି ଫଟୋଟା ଭଲଆସିବ ଆଉ ବେଶି ଗ୍ଲୋ ମାନେ ଉଜ୍ବଳ ମଧ୍ୟ ଦେଖାଯିବ ଯେଉଁଟାକି ଆପଣ ମୁଁହଟା ପୁରା ପରିଷ୍କାର ଆଉ ଫ୍ରେସ୍ ଆସିବ ଆଉ ସେଇଟା ବ୍ରାଇଡ଼ାଲଟା ଦେଲେ କ'ଣ ଆମର ସେଇଟା ରାତିପାଇଁ କା ଭଲ ଅତ୍ୟଧିକ ତା ଦେହରେ ରହୁଛି କାମ ତେଣୁ ସେଇଟା ଦିଅନ୍ତୁନି ଆଉ ଆମର ଆଇସେଡ଼୍ର ଆଇସେଡ଼୍ରେ ମେକଅପ୍ଟା ନେବେ ଆପଣ ୱାଟର୍ ପ୍ରୁଫରେ ନେଇଯିବେ କାରଣ ଦିନବେଳା ଝାଳ ବୋହିବାର ବହୁତ ସମ୍ଭାବନା ଥାଏ ତେଣୁ ସେ ଆଇସେଡ଼୍ ପାଇଁ ସେଇଟା ଆପଣ ନେବେ ହଁ ବ୍ଲିଚ୍ ଫେସିଆଲ୍ ତ ଏଗୁଡ଼ା ନର୍ମାଲ୍ କଥା ଆପଣ ଆଜି କେବେ ଏବେ ତ ଖରାଦିନ ଦେଖ ଗରମ ବହୁତ ଚାଲିଛି ଆପଣ ଡି ଟ୍ୟାନ୍ ପାଇଁ ନେଇଯାଆନ୍ତୁ ଆପଣ ବ୍ଲିଚ୍ କରନ୍ତୁନି ଟ୍ୟାନ୍ ପାଇଁ ଗୋଟେ ରହୁଛି ଆମର ଚାରିଶହ ପଚାଶର ସେଇଟା ନେଇଯିବେ ଟ୍ୟାନ୍ ପାଇଁ ଆଉ ତା'ପରେ ଗରମ ପାଣି ଆପଣଙ୍କ ପାପୟାଟା ନେଇ ଯାଉନାହାନ୍ତି ଫେସିଆଲ୍ କରୁନାହାନ୍ତି ଭଲ ପଡ଼ିବ ଗରମଦିନ ପାଇଁ ହଁ ଚୁଟି ତ ଆପଣ ଯେଉଁ କଟ୍ର ଚାହିଁବେ ସେଇ କଟର କାଟିପାରିବେ କିନ୍ତୁ ମେକଅପ୍ ଉପରେ ଆଗ ଆମେ କଥା ହୋଇଯିବା ଯେଉଁଟା ଅଛି ଆପଣ ସେଇଟା କହିଦିଅନ୍ତୁ ତା'ପରେ ଆମେ ଚୁଟି କଟା ଆଡ଼କୁ ଯିବା ହଁ ତାକୁ ତ ଆପଣଙ୍କ ମୁଁହକୁ ଯେଉଁଟା ମାନିବ ଫଟୋଗ୍ରାଫ ପାଇଁ ଫଟୋସୁଟ୍ ପାଇଁ ଆମେ ମୁଁ ସେଇଟା ମୁଁ କରିପାରିବି କିନ୍ତୁ ଆପଣଙ୍କର ଦେଖନ୍ତୁ ଆଇବ୍ରୋ ଟିକିଏ ପତଳା ଅଛି ତାକୁ ଆମେ କିଛି ମାନେ ଭଲ ଯେମିତି ମୋଟା କରିକି ଲଗାଇବା ଯେମିତି ଭଲ ଦେଖାଯିବ ଫଟୋଗ୍ରାଫରେ ଯେମିତି ଫଟୋଟା ଭଲ ଆସିବ ତା ସାଙ୍ଗରେ ଆମର ଯେମିତି ଆପଣଙ୍କର ହ୍ୟାଣ୍ଡ ହେଉ ବା ହାତ ହେଉ ଗୋଡ଼ ହେଉ ସେଗୁଡ଼ା ସବୁ ତା ପାଇଁ ଗୋଟେ ଶେଭିଂସ ଅଛି ତାକୁ ଆମେ କରିପାରିବା ଯେଉଁଟା କି ଆମ ପାଇଁ ଆପଣଙ୍କୁ ଫଟୋଗ୍ରାଫ ପାଇଁ ଫଟୋସୁଟ୍ ପାଇଁ ଭଲ ଦେଖାଯିବ ଆପଣ ତ ଆମର ତ ମେକଅପ୍ ଵାଲା ଆମେ ଏତେ ଜାଣିନୁ କିନ୍ତୁ ଆପଣଙ୍କର ଯେଉଁ ଯେଉଁ ଇଏ ଅଛନ୍ତି ମାନେ ଷ୍ଟୁଡ଼ିଓ ଅଛନ୍ତି କେତେବେଳେ ଆସନ୍ତି ଆମ ପାଖକୁ ଆପଣ ଟିକିଏ ନିଜେ କଥା ହେଲେ ଭଲ ହେବ ଆମ ପାଖରେ ସେମିତି କେହି ଚିହ୍ନାନାହାନ୍ତି କିନ୍ତୁ ଯିଏ ଆସନ୍ତି ଆମେ ତାକୁ ମେକଅପ୍ ଦେଇକି ଛାଡ଼ିପାରିବୁ ନାହିଁ ପିଲା ବି ଅଛନ୍ତି ମୁଁ ବି ନିଜେ ଦିଏ ଆପଣ ଗୋଟେ କାମ କରନ୍ତୁ ୱାଟର୍ପ୍ରୁଫର ସବୁ ମେକଅପ୍ ଗୁଡ଼ା ନେଇଯାଆନ୍ତୁ କାରଣ ଝାଳ ହେଲେ କୌଣସି ଅସୁବିଧା ନାହିଁ ବୋହିବାର ସମ୍ଭାବନା ନାହିଁ ଆପଣ ସେହି ମେକଅପ୍ ଗୁଡ଼ାକ କଲେ ମୁଁହଟା ଭଲ ବି ରହିବ ଦିନସାରା କୌଣସି ମୁଁହଟା ଗ୍ଲେ ମାନେ ତା'ର ଯେଉଁ ଉଜ୍ବଳଟା କମିବନି ନା ଫେସିଆଲ୍ ତ ତିନିଦିନ ଆଗରୁ କରିଦେବେ ଆଉ ତାହେଲେ କୋଡ଼ିଏ ଏକୋଇଶରେ ଆସିକି ନେଇ ଯାଆନ୍ତୁ ଆପଣ ଆସନ୍ତୁ ତା'ପରେ ପଇସାପତ୍ର କଥାହେବା ଆମର ଅଛି ସାତଶହ ଅଛି ବାରଶହ ଅଛି ଅଠରଶହ ଅଛି ତିନିହଜାର ଅଛି ଆପଣ ଯେଉଁ ଟାଇପ୍ର ମେକଅପ୍ ନେବାକୁ ଚାହିଁବେ ଆପଣ ତ ଗୋଟେ ମଡ଼େଲର୍ ଯେହେତୁ ଆପଣ ଟିକିଏ ହାଇ ଇଏର ନେବେ ତେଣୁ ଆପଣ ଟିକିଏ ବେଶି କରିକି ନେଲେ ଟିକିଏ ଭଲହେବ ଆଉ ଆପଣଙ୍କୁ ଯେଉଁଟା ମାନିବ ଆମେ ସେଇଟା କରିବା ଆଉ ଆମର ତ ଦଶଟାରୁ ରାତି ଦଶଟା ଯାଏଁ ଖୋଲା ରହୁଛି ଏବଂ ସବୁବେଳେ ଆପଣ ଯେତେବେଳେ ଆସିବେ ମୁଁ କରିପାରିବି କିଛି ଅସୁବିଧା ନାହିଁ ପିଲା ଅଛନ୍ତି ଆମ ଘରକୁ ବି ଯାଇ କରୁଛୁ ଆମର ପାର୍ଲରକୁ ଆସିଲେ ଆମେ କରୁଛୁ ତେଣୁ ଆପଣ ଯେଉଁଠିକୁ ଯେତେ ଚାହିଁବେ ଯଦି ପିଲା ଘରକୁ ନେବେ ଟିକିଏ ଏକ୍ସଟ୍ରା ପଇସା ଦେବାକୁ ପଡ଼ିବ ହେଉ ଆପଣ ଆସନ୍ତୁ କଥାହେବା ହେଲା ହେଉ ହେଉ ହେଉ